ବଗିଚା କାମ ପାଇଁ ମୁଖ୍ୟତଃ କୋଡ଼ି କଟୁରୀ କୁରାଢ଼ୀ ଫାଉଡ଼ା ଶାବଳ ଇତ୍ୟାଦି ବ୍ୟବହାର କରାଯାଏ ଯାହାଫଳରେ ଏଇ ଉପକରଣ ଯୋଗୁଁ ବଗିଚାରେ ବାଡ଼ ବୁଲାଇବା ପାଣିର ବ୍ୟବସ୍ଥା କରିବା ଗଛ ଲଗେଇବା ଗଛ ଅନା ବନା ଗଛ ହାଣିବା ଇତ୍ୟାଦି ବ୍ୟବହାର କରାଯାଏ ଯାହାଫଳରେ ବଗିଚାର ସୌନ୍ଦର୍ଯ୍ୟ ବଢ଼ିଥାଏ